ଆମର ହେଉଛି ଚାଷୀ ଘର ଆମର ଗୋରୁ ଚାଷ ଯେହେତୁ ଚାଷ ଘର ଗୋରୁ ଗାଈ ରଖିଛୁ ଓ କୁକୁଡ଼ା ବି ରଖିଛୁ ତ କାହିଁକି ନାଁ ଗୋରୁ ଗାଈ ରଖିଲା ମାତ୍ର ଆମୁକୁ ଖତ ଦବ କୃଷକ କୃଷିରେ ପକାଇବା ପାଇଁ ବିଲରେ ପକାଇବା ପାଇଁ ରଖା ହେଇଛି ବିଭିନ୍ନ ପ୍ରକାର ଗୋରୁ ନାଁ ଗୋରୁ ଗାଈ ତ କୁକୁଡ଼ା ବି ରଖା ହେଇଛି କୁକୁଡ଼ା ନେଣ୍ଡି ବି ପକା ହେଉଛି ସେଥିପାଇଁ ପଶୁ ଭିତରେ ଆମେ ଗୋରୁ ଆଉ କୁକୁଡ଼ା ରଖିଛୁ ଆଉ ଆମୁକୁ ତାର ଯତ୍ନ ନେଉଛୁ ଗୋରୁ ଗାଈଙ୍କର କିଛି ଅସୁବିଧା ନାହିଁ କିନ୍ତୁ ଯେହେତୁ ଗୋରୁ ରଖିଛୁ ସେଥିପାଇଁ ଆ ତା ବାଡ଼ିରେ ଯେତେ ଖାଇବାକୁ ଦେଲେ ବି ଆ ତା ବାଡ଼ିରେ ପଶୁଛନ୍ତି ସେ ପଶିଲା ମାତ୍ର ତ ଲୋକ ଆସିକି ଆମୁକୁ କିଛି କହିବା କହିଲାବେଳୁକୁ ଆମୁକୁ ଖରାପ ଲାଗୁଛି କିନ୍ତୁ ତା ଛଡ଼ା ଆଉ କିଛି ଅସୁବିଧା ନାହିଁ ଆଉ ତାଙ୍କର ଖରାପ ଗୁଣ କିଛି ନାହିଁ ତାଙ୍କୁ ଆମେ ଯତ୍ନରେ ରଖିଛୁ ଆମେ ଯୁଆଡ଼େ ବାହାରୁକୁ ଗଲେ ଆମର ମୋର ଯାଆ ଜଣେ ଅଛନ୍ତି ତାଙ୍କୁ କହିଦେଇକି ଯାଉଛି ତାଙ୍କେ ଯତ୍ନ ନଉଛନ୍ତି ଆଉ ସେଥିପାଇଁ ଆମେ ରଖିଛୁ ପଶୁ